ଆମ ବଗିଚାରେ ଉତ୍ପାଦିତ ହେଉଥିବା ଫୁଲ ଫୁଲର ନାମ ସବୁ ବିଭିନ୍ନ ପ୍ରକାର ଫୁଲ ଥାଏ ରଙ୍ଗୀନ ରଙ୍ଗୀନ ଫୁଲ ବହୁତ ସୁନ୍ଦର ସୁନ୍ଦର ଫୁଲ ଥାଏ ସେ ସୁନ୍ଦର ସୁନ୍ଦର ଫୁଲ ନାମ ହେଉଛି ଟଗର କନିଆରି ଫୁଲ ଆଉ ମନ୍ଦାର ଫୁଲ ଆଉ ରଜନୀଗନ୍ଧା ଆଉ ମନ୍ଦାରର ବି ବିଭିନ୍ନ ପ୍ରକାର ଫୁଲ ଅଛି ରାଜ୍ ମନ୍ଦାର ନାଲି ମନ୍ଦାର ଆଉ ହନୁମାନ କଲର୍ ମନ୍ଦାର ବିଭିନ୍ନ ପ୍ରକାର ମନ୍ଦାର ଫୁଲ ଅଛି ଆଉ କନିଅରି ଫୁଲ ବି ସେେଇ ବିଭିନ୍ନ ପ୍ରକାର କନିଅରି ଫୁଲ ଆଉ ଏମିତି କରି ବହୁତ ପ୍ରକାର ଫୁଲ ଅଛି ଆଉ ପୋଖରୀରେ ହେଉଥିବା ପଦ୍ମ ଫୁଲ ଏହିପରି ବଗିଚାରେ ତ ନଥିବ କିନ୍ତୁ ବଗିଚାରେ ବଗିଚାରେ ହେଉଥିବା ଫୁଲ ଆଉ ଏହି ପ୍ରକାର ସବୁ ଆଉ ଫଳର ନାମ ହେଉଛି ଆମ୍ବ ନଡ଼ିଆ ତେନ୍ତୁଲି ତାପରେ ଏବେ ସବୁ ବିଭିନ୍ନ ପ୍ରକାର ସିଷ୍ଟମ୍ ହୋଇ ବଗିଚାରେ ଆପଲ୍ ଆଉ କମଳା ଲେମ୍ବୁ ଲଙ୍କା ଏହିପରି ବିଭିନ୍ନ ପ୍ରକାର ଫସଲ କରାଗଲାଣି ଆଉ ଏହିପରି ଆଉ